ଆମ ଗାଁରେ ମୁଖ୍ୟତଃ କ୍ରିକେଟ୍ ଖେଳ ଖେଳାଯାଏ ଯାହାକି ବର୍ତ୍ତମାନ ମଧ୍ୟ ପ୍ରସିଦ୍ଧ ଅଛି ଏହି କ୍ରିକେଟ୍ ଖେଳରେ ଏଗାରଜଣ ରହନ୍ତି ଯାହାକି ଉଭୟ ଟିମ୍ରେ ମଧ୍ୟ ଉଭୟ ଟିମ୍ରେ ମଧ୍ୟ ଏଗାର ଏଗାର ଜଣ ଏହି ଖେଳ ଖେଳିବା ଦ୍ଵାରା ବହୁତ ଲୋକମାନେ ଖୁସି ହୁଅନ୍ତି ଏବଂ ଲୋକମାନଙ୍କର ସଂସ୍ପର୍ଶରେ ମଧ୍ୟ ଆସନ୍ତି ଏବଂ ସମସ୍ତେ ଏହି ଖେଳକୁ ଦେଖି ବହୁତ ପସନ୍ଦ କରିବାକୁ ଲାଗୁଛନ୍ତି